ଘର ପାଖ ଯୋଉ ରାସନଟା ପୂରା ପ୍ରବଳ ବେପାର ହେଉଛି ତାର

ହୁଁ ଠିଆ ହେଇ ହେଉନି ଯାଗା ନାହିଁ ଖାଲି ବାଡ଼ିଆ ପିଟା ଲୋକ ହେଉଛନ୍ତି ଅଫର ଅଫର

ସେଇଆ କ'ଣ ଏମିତି ହେଉଛି ମାନେ ଭଲ ଜିନିଷ ବି ରଖୁଛି ଅଫର୍ ବି ରହୁଛି ସେମିତି ହେଉଛନ୍ତି ଭଲ ଅଫର୍ ବି ରହୁଛି ଗୋଦାମ୍ରୁ ଉଠେଇ ଆଣୁଛି ଆଉ କେଜାଣି କେତେ ବେପାର ହେଉ ଥିବ ଦୁଇ ତିନି ଦୁଇ ତିନି ଲକ୍ଷ ଦୁଇ ତିନି ଲକ୍ଷ ତ ହେଉଥିବ ବାର୍ଷିକ ନ ହେଲେ ଯାହା ହେଲେ ବି ପନ୍ଦର ଷୋହଳ ଲକ୍ଷ ହେଉ ଥିବ ଏ ବହୁତ କମ ହେଉଛି ଏ ଦୁଇ ଚାରିଟା ଲୋକ ଦୁଇ ଚାରିଟା ଲୋକ ବି ରଖିଛି ହୁଁ ପଇସା ଗଣିବା ଲୋକ ରଖୁଛି ଆଉ ପ୍ରବଳ ଲୋକ ଆମକୁ ଲାଗୁଛି ପଇଁଚାଳିଶି ପଚାଶ ମିନିଟ ଲାଗିଯାଉଛି ଠିଆ ହେଇ ଗୋଟେ ଜିନିଷ ଆଣିବାକୁ ଆଉ କ'ଣ ଆଣିବ ହୁଁ ବଡ଼ ହୋଲ୍ ସେଲିଙ୍ଗଟା କରିଛି ଆଉ ତୁମର ସଉଦା ଆସୁଛି ସେଇଠୁ ହୁଁ ଭଲ ରେଟ୍ ନେଉଛି ଅନ୍ୟମାନଙ୍କ ଠାରୁ ଟିକେ ତାର ରେଟ୍ କମ୍ ରହୁଛି ହୁଁ କମ କରୁଛି ଗୋଟେ ଗୋଟେ ଜିନିଷ ଅଧିକ ପରଚେଜ କଲେ ଫ୍ରି ବି ଗୋଟେ ଗୋଟେ ଜିନିଷ ଦେଉଛି ବୋନସ୍ ମିଳୁଛି ସବୁ ପ୍ରକାର ସିଷ୍ଟମ୍ ରଖିଛି ଆଉ କ'ଣ ଆ ଲୋକ ତା ପାଖକୁ ଯିବେ ସନ୍ଧ୍ୟା ବେଳଟା ତାର ଟିକେ ଅଧିକା ଭିଡ଼ ରହୁଛି ସନ୍ଧ୍ୟା ବେଳଟା ଟିକେ ଅଧିକା ଭିଡ଼ ରହୁଛି କ'ଣ ଲାଇଟିଂ ଟିକେ କରି ଦେଉଛି ଗୋଦାମ ଘରଟା ଲୋକ ନେଲେ ପୂରା ବସ୍ତା

ହଁ ସବୁ ହଁ ଲୋକ ତ ଏକାଥରକେ ଗୋଦାମ ଉଠେଇଲେ ଖଦୀ ଉଠେଇଲେ ଦଶ ଟଙ୍କା କମିଲେ ମାନେ ନେଲେ ଆଉ କ'ଣ ସେଇଟା ହେଲା କଥା

ଗୋଟେ ପୂରା ଦଶ ଟଙ୍କା କମିଯାଉଛି ବା ଗୋଟେ ଥରେ ଦଶ ଟଙ୍କା କମେଇ ଦେଉଛି ବା ସେଇଟା ହେଉଛି ଆଉ ସେଇଟା ତ ମୁଣ୍ଡ ଖର୍ଚ୍ଚ କରି ଗୋଦାମ ଘରଟା ଟିକେ ଗ୍ରସରୀ ଦୋକାନଟେ ଖୋଲିଲେ ଲାଭ ହେବ ଆଉ ଭଲ ଲାଭ ହେବ ବସିକି ପଇସା ଖାଲି ଗଣିବାର ଅଛି ଲୋକ ହେଉଛନ୍ତି ଦୁଇଟା ଦୁଇଟା ପିଲା ରଖିଦେଲେ ଦୁଇ ଚାରିଟା ପିଲା ରଖିଦେଲେ ହେଲା ଆଉ କ'ଣ ନା କ'ଣ ହଉ ଛାଡ଼ ଆମର କ'ଣ ଆଉ ଚା ଜଳଖିଆ କରିକି ଆମେ ଟିକେ ରେଷ୍ଟ୍ ନେବା ହଁ ଟି ଭି ଟିକେ ଦେଖା ଦେଖି କରିବା ହୁଁ ହଉ ହଉ ହଉ